ଦୌଡ଼ ଦୌଡ଼ି ଛୁଆଁ ଛୁଇଁ ଖେଳ ଏ ସମସ୍ତ ମଧ୍ୟରେ ଶିଖାଉଛନ୍ତି ଆମର ସ୍କୁଲରେ ସବୁଦିନଠୁ ଶନିବାର ଦିନ ଖେଳ ବେଶୀ ଖେଳୁଛି ଆମେ ଯେମିତିିକି ଖେଳ ଭିତରେ ଦୌଡ଼ାଦୌଡ଼ି ଖେଳ ଖେଳୁଛି ଛୁଆଁ ଛୁଇଁ ଆଉ କବାଡ଼ି ଖେଳ ଖେଳୁଛି ଏସବୁ ଖେଳ ଆମର ପି ଟି ସାର୍ ଶିଖାଉଛନ୍ତି ଆମ ପି ଟି ସାର୍ ସବୁ ଭଲ ଖେଳାଉଛନ୍ତି ଆମ ଖେଳିବାକୁ ମୋତେ ବହୁତ ଭଲ ଲାଗେ ଆମ ସ୍କୁଲରେ ଯିବା ଯାଇକି ଆଗରେ ପ୍ରାର୍ଥନା କରିବା ତା'ପରେ ସ୍କୁଲର ଯେ ବହି ପୁସ୍ତକ ଅଛି ସବୁ ପଢ଼ିବା ପରେ ସେ ସ୍କୁଲରୁ ବିକେଲ ହୋଇଗଲେ ଯେ ଟାଇମ୍ ସାଢ଼େ ତିନିଟାରୁ ଚାରିଟା ପର୍ଯ୍ୟନ୍ତ ଆମେ ଖେଳୁଛି ସ୍କୁଲରୁ ବହୁତ ସୁନ୍ଦର ଲାଗୁଛି ସାଙ୍ଗମାନଙ୍କ ସହିତ ଖେଳୁଛି ଆମେ ବହୁତ ଭଲ ଲାଗୁଛି ଆମ ପି ଟି ସାର୍ ଆମକୁ ଆମକୁ ଖେଳ ଶିଖାଉଛନ୍ତି